ହ୍ୟାଲୋ କ୍ୟାବ୍ ଡ୍ରାଇଭର୍ କହୁଛନ୍ତି ତ ମୁଁ ରଣପୁରରୁ କହୁଥିଲି କାଲି ପାଇଁ ଆପଣଙ୍କର କ୍ୟାବ୍ ବୁକିଂ କରିଥିଲି କେତେବେଳେ ପହଞ୍ଚିବି ମୋର କାଲି ଦଶଟା ସମୟରେ ଏଆର୍ପୋର୍ଟ୍ ପହଞ୍ଚିବାର ଅଛି ତ ଆପଣ କେତେବେଳେ ପହଞ୍ଚିବେ ହଉ ଆଠଟା ତିରିଶରେ ଆସି ପହଞ୍ଚିଯାଅ ଲେଟ୍ କରିବନି ମୋର ଫ୍ଲାଇଟ୍ ମିସ୍ ହୋଇଯିବ ରହୁଛି